ଆମ ଗ୍ରାମାଞ୍ଚଳରେ କୃଷକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବହୁତ ଅସୁବିଧା ମଧ୍ୟ ଭୋଗୁଛନ୍ତି ଠିକ୍ ସମୟରେ ସରକାର ସହଯୋଗ କରିପାରୁନି କି ବର୍ଷା ବି ଠିକ୍ ସମୟରେ ହୋଇପାରୁନି କେନାଲରେ ପାଣି ଆସିପାରୁନି

ଆଉ ପାଣିପାଗର ପରିବର୍ତ୍ତନ ଯୋଗୁଁ ଚାଷୀ ବହୁ ସମସ୍ୟାର ସମ୍ମୁଖୀନ ସମସ୍ୟାର ସମ୍ମୁଖୀନ ହେଉଛି ଧାନ ଫସଲ ସହଜରେ ହୋଇପାରୁନି ମଣ୍ଡିିକି ଧାନ ଦେଲା ବେଳେ ମଣ୍ଡିରେ ଟୋକନ୍ ଠିକ୍ ସମୟରେ ମିଳିପାରୁନି ଯେହେତୁ ଚାଷୀ ବହୁତ ଦିନ ଧରି ରାତି ଅନିଦ୍ରା ହେଇ ଭୋକ ଉପାସରେ ସେଠି ପଡ଼ି ରହୁଛି ଆଉ ଟୋକନ୍ ନ ମିଳିବାରୁ ଧାନ ବର୍ଷାରେ ବହୁତ ଧାନ ନଷ୍ଟ ହେଇଯାଉଛି ଟମାଟର କିଲୋ ଆମେ ଏଇଠି ପାଞ୍ଚ ଟଙ୍କାରେ ବିକିଥିଲା ବେଳେ ଅବା ସମୟ ଅଞ୍ଚଳ ଆମେ କିଣୁଛୁ ଅଶୀ ଟଙ୍କାରେ ଏହି ହିସାବରେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛି